ଆମ ଗାଁରେ ବିଭିନ୍ନ ପ୍ରକାରର ବ୍ୟବସାୟ ଚାଲିଛି ଯେମିତି ଗ୍ରୋସରୀ ଷ୍ଟେଟସନାରୀ ତେଲଭାଜି ଦୋକାନ କତୁରୁ ଷ୍ଟାର୍ଟିଂ କରି ସବୁ ପ୍ରକାରରେ ବ୍ୟବସାୟ ଚାଲିଛି ତା'ପରେ ଏସ୍ ଏ ଜି୍ ଗ୍ରୁପ ବାଲା ଯେଉଁ ଆଜିକାଲି ଧରୁଛନ୍ତି ଧୂପ ସଳିତା କେମିତି ବାହାର କରିବା ପାମ୍ପଡ଼ ବଡ଼ି ଆଦି ଇତ୍ୟାଦି ତିଆରି କରିକି ବାହାରକୁ ଛାଡ଼ୁଛନ୍ତି ବ୍ୟବସାୟ ପାଇଁ ମାଲ୍ ସବୁ ତ ଟେଲରିଂ କାମ ପାଇଁ ବି କିଛିରେ ଅସୁବିଧା ନାହିଁ ଟେଲର୍ କାମ ପାଇଁ ବି ଆଜିକାଲି ଯେ ମାନେ କପଡ଼ା ଦେଲାବେଳକୁ ତ ତିଆରି କରିକି ପିନ୍ଧା ପିନ୍ଧିରେ ବି ଅସୁବିଧା ନାହିଁ ସବୁ କିଛି ଠିକ୍ ଚାଲିଛି ତ ଗାଁରେ ସବୁ ପ୍ରକାରରେ ବ୍ୟବସାୟ ଉନ୍ନତି ଆଗକୁ ବଢ଼ି ବଢ଼ି ଚାଲୁଛି ଧୂପ ସଳିତା ପାମ୍ପଡ଼ ବି ବାହାରକୁ ମାନେ ପଠାଉଛନ୍ତି ତ କିଛିର ଅସୁବିଧା ହିଁ ନାହିଁ ଟେଲରିଂ କାମ ବି ସବୁ କିଛି ମାନେ ହେଉଛି ସେଠି ତ ଗାଁରେ କିଛି ବି ଅସୁବିଧା ନାହିଁ ହଲର୍ ମେସିନ୍ ତ ଏଇ ଯେ ଧାନ ମାନେ କୁଟିବା ପାଇଁ ଯେ ଇଏ ସେଇ ତ ଅଟା କଳ ତ ସବୁର ସୁବିଧା ଆମ ଗାଁରେ ଅଛି